ଅନ୍ୟ ଦେଶ ସାଂସ୍କୃତିକ ପରମ୍ପରା ଏବଂ ଆମ ଦେଶର ସାଂସ୍କୃତିକ ପରମ୍ପରା ବହୁତ ଭିନ୍ନ ଅଟେ ଅନ୍ୟ ଦେଶ ମାନଙ୍କରେ ସାଂସ୍କୃତିକ ପରମ୍ପରା ଯଥା ବଡ଼ ମାନଙ୍କୁ ସମ୍ମାନ କରିବା ଏ ସବୁ ଉପରେ ସେମାନଙ୍କ ଏତେ ଧାରଣା ନଥାଏ ଆମ ଦେଶର ପରମ୍ପରାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯାନି ଯାତ୍ରା ଦେଖିବାକୁ ମିଳିଥାଏ ଆମ ଦେଶର ଲୋକମାନେ ଭଗବାନ ଉପରେ ବହୁତ ବିଶ୍ୱାସ କରିଥାନ୍ତି ବିଭିନ୍ନ ରାଜ୍ୟର ବିଭିନ୍ନ ପ୍ରକାରର ପରମ୍ପରା ରହିଥାଏ ଅନ୍ୟ ଦେଶର ଲୋକମାନେ ମଧ୍ୟ ଆମର ପରମ୍ପରାକୁ ବହୁତ ଭଲ ପାଇଥାନ୍ତି କାରଣ ସେମାନଙ୍କ ଦେଶର ଏହା ଦେଖିବାକୁ ବହୁତ କମ୍ ମିଳିଥାଏ ଆମ ଦେଶର ଲୋକମାନେ ଏକଜୁଟ୍ ହୋଇ ରହିବାକୁ ଭଲ ପାଆନ୍ତି ଆମ ଦେଶର ଲୋକମାନେ ବଡ଼ ଗୁରୁଜନ ମାନଙ୍କୁ ସମ୍ମାନ କରନ୍ତି ଆଉ ଗୁରୁପୂର୍ଣ୍ଣିମାରେ ମଧ୍ୟ ପୂଜା କରିଥାନ୍ତି ଘରର ଲୋକମାନେ ପ୍ରତି ବର୍ଷ ପୂର୍ବ ପୁରୁଷଙ୍କୁ ତାଙ୍କ ସ୍ମୃତିରେ ଶ୍ରାଦ୍ଧ ଦେଇଥାନ୍ତି ଆମ ଦେଶର ଲୋକମାନେ ପ୍ରାୟତଃ ବାପା ମାଆଙ୍କ ଇଚ୍ଛାରେ ବିବାହ କରିଥାନ୍ତି ଯୋଉଟାକି ଅନ୍ୟ ଦେଶ ତୁଳନାରେ ଏହା ଦେଖିବାକୁ ମିଳିନଥାଏ